ଆଜ୍ଞା ସାର୍ ମୋତେ ନମିତା ମ୍ୟାଡାମଙ୍କ ଘର ଦରକାର ଥିଲା କୋଉଠି କହିପାରିବେ କି

ଆପଣ ଏଠି ଆଗରୁ ଥିଲେ ନା ଏବେ ଅଛନ୍ତି ତାଙ୍କର ଫ୍ଲାଟ ନମ୍ବର ପାଞ୍ଚ ଶହ ତିନି ଥିଲା ଆଉ ମୋତେ ତ ଲୋକେସନ ପଠେଇଥିଲେ ଏଇ ଲୋକେସନ ଦେଖାଉଥିଲା କୋଉ ପଟେ ସାର୍ ଟିକେ କହିପାରିବେ କି ମୁଁ ବାଟ ତ ଜାଣିନି ଆଗରୁ ଥରେ ଆସିଥିଲି ଯେ ସେ ନୂଆ ସିକ୍ୟୁରିଟି ଜଣେ ଥିଲେ ଯେ ସେ ମୋତେ ରାସ୍ତା କହିଦେଇଥିଲେ କେମିତି ଯିବା ପାଇଁ ପଡ଼ିବ ବୋଲି ହଁ କେମିତି ଅଟୋ ଫଟୋ ଏଠି ଅଟୋ ଫଟୋ ମିଳିବ କ'ଣ ହଁ କେତେ କିଲୋମିଟର ଏଠୁ ପାଖ ନା ଟିକେ ଦୂର ହେବ ହଁ ଆପଣ ଟିକିଏ କଣ୍ଟ୍ରାକ୍ଟରେ କିଏ ଅଟୋ ବାଲା ଅଛନ୍ତି ଟିକେ କହିଦେଉନାହାନ୍ତି ଆଚ୍ଛା ହଉ ହଉ ହଉ ମୁଁ ଦେଖିକି ଯାଉଛିି